ନା ମୁଁ କେବେ ମଧ୍ୟ ଅନଲାଇନ୍ ଠକେଇର ସମ୍ମୁଖୀନ ହୋଇନାହିଁ ଏବଂ ଯଦି ଏହିପରି ପରିସ୍ଥିତି କେବେ ଆସେ ଏହିପରି ଠକାମିର ମୁଁ ପଡ଼େ ନିଜକୁ ରକ୍ଷା କରିବା ପାଇଁ ପ୍ରଥମେ ମୁଁ ଯଦି କେହି ମୋତେ ଅନଲାଇନ୍ରେ କଲ୍ କରି ମୋର ବ୍ୟାଙ୍କ ଆକାଉଣ୍ଟ ଆଧାର କାର୍ଡ଼ ନମ୍ବର୍ ପର୍ସନାଲ୍ ପାସୱାର୍ଡ଼ କିଛି ବି ମୋର ପର୍ସନାଲ୍ ଇନଫର୍ମେସନ୍ ମାଗେ ତାହେଲେ ମୁଁ ତାକୁ ଦେବି ନାହିଁ ତାହେଲେ କେହି ମୋତେ ଠକି ପାରିବେ ନାହିଁ